ଟେକ୍ନୋଲୋଜି ମାଧ୍ୟମରେ ହିଁ ଆଜିକାଲି ସବୁ କିଛି ହେଉଛି ଏବେ ଆମ ଇଣ୍ଡିଆକୁ ଡିଜିଟାଲ ଇଣ୍ଡିଆ ବୋଲି କୁହାଯାଉଛି ଆମ ଭାରତକୁ ଗଣମାଧ୍ୟମ ହେଉ କିମ୍ବା ସମ୍ବାଦ ଶିଳ୍ପ ମାଧ୍ୟମ ହଉ ଯାହା ବି ସବୁଥିରେ ଟେକ୍ନୋଲୋଜି ତା'ର ଖୁବ ଅବଦାନ ଦେଇ ରଖିଛି ସମସ୍ତେ ଆମେ ଟେକ୍ନୋଲୋଜି ପ୍ରତି ଉପକୃତ ଟେକ୍ନୋଲୋଜି ଆମକୁ ଖୁବ ସାହାଯ୍ୟ ମଧ୍ୟ କରୁଛି ଜିନିଷ ଖୁବ ବିକଶିତ କରିଛି ଆମେ ଟେକ୍ନୋଲୋଜି ସାହାଯ୍ୟରେ ବହୁତ କିଛି ପାଇପାରୁଛୁ ଘରେ ବସି ସେଇଟା ଏକ ବହୁତ ଭଲ କଥା ତାହା ମାଧ୍ୟମରେ ଆମେ ବହୁତ କିଛି କରିପାରିବା ଏବଂ ଏହା ଆମକୁ ବହୁତ ସାହାଯ୍ୟ ମଧ୍ୟ କରିପାରିବ ଭଲ ସମାଚାର ଏଇଟା ଟେକ୍ନୋଲୋଜି ଆମ ପାଇଁ ଖୁବ ଭଲ